ହ୍ୟାଲୋ କିଏ କହୁଛନ୍ତି ଆଜ୍ଞା କୁହନ୍ତୁ

ଆଚ୍ଛା ହଉ ମୁଁ ତ ସମସ୍ତଙ୍କର ରଖୁଛି ପରିବା କ'ଣ କେମିତି କ'ଣ ରେଟ୍ ଦେବେ କେମିତି ଆଉ କ'ଣ କ'ଣ ପରିବା କରିଛନ୍ତି ଆଉ ସବୁ ପରିବା ସବୁ ରେଟ୍ କେତେ ଆଚ୍ଛା ହଉ ମୁଁ ତ ଏ ମୁଁ ତ କୋଡ଼ିଏ ଟଙ୍କା ଦେବିନି ଅଠର ଟଙ୍କାରେ ନେବ କଖାରୁ ବି ଅଛି ଟି କଖାରୁ କେତେ ଦେବେ ଦଶ ଟଙ୍କା କିଲୋ ସାତ ଟଙ୍କାରେ ମୋତେ ଦେବେ ଆଉ କ'ଣ ସବୁ ଅଛି ଲଙ୍କା କିଲୋ କେତେ ଷାଠିଏ ଟଙ୍କା ଷାଠିଏ ଟଙ୍କା ନୁହେଁ ପଚାଶ ଟଙ୍କା ଆଉ କ'ଣ ପରିବା ଅଛି ଆଉ ଭଲ ପରିବା ଦେବଟି ଫ୍ରେସ୍ ପରିବା ପଚା ସଢ଼ା ଦେବନି ଟି ଅ ହଉ ପ୍ୟାକିଙ୍ଗ୍ ଭଲସେ କରିକି ଦେବେ ଟି ହ ହଉ ତେବେ ଆଣ ଆଉ ହଉ କାଲି ଦେଖିବା ଖବର ଦେବି କେଉଁଠିକି ଆଣିବେ ଆଣିକି ଆସିବେ ଆଉ

ହଁ ହଉ ଭଲ ପରିବା ହୋଇଥିଲେ ସେମିତି ଭଲ ପଇସା ଦିଆହେବ ଓ ହଉ ତେବେ କାଲି ଆସିଲେ ଦେଖିବା ଆଚ୍ଛା ହଉ ଆଚ୍ଛା ହଉ ହଉ କାଲି ଆସ ଶୁଣ ଗାଡ଼ି ଭଡ଼ା ତୁମେ ଦେବ ହ ହଉ ତେବେ ତୁମେ ଅଧେ ଦେବ ମୁଁ ଅଧେ ଦେବି ଗାଡ଼ି ଭଡ଼ା ଆଉ ମୁଁ ଚାରି ଅଣା ଦେବି ତୁମେ ବାର ଅଣା ଦେବ ନା ତୁମେ ବିକିବ ମୁଁ କିଣିବି ନାଇଁ କୋବି ଆମର କାଲି ଆସିଲେ ଦେଖିବା ହଁ ଝୁଡ଼ଙ୍ଗ ଆଣ ଝୁଡ଼ଙ୍ଗ ଆଣ ଷାଠିଏ ଟଙ୍କା କିଲୋ ହଉ ସେଇ ପାଞ୍ଚ ଟଙ୍କା କାଟିକି ନେବ ଆଉ ହଁ ଲଙ୍କା ଆଣିବ ହଁ ହଉ ଠିକ୍ ଅଛି ଭେଣ୍ଡି କୋବି ଲଙ୍କା କଖାରୁ ଆଉ ଝୁଡ଼ଙ୍ଗ ଆଉ ବାଇଗଣ ଏଇସବୁ ଆଣିବେ ଆଉ ଆଚ୍ଛା ହଉ ହଁ ହଁ